ଶିକ୍ଷା କାରଣରୁ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଲୋକଙ୍କ ସ୍ଵରକୁ ସୀକୃତି ମିଳୁନାହିଁ କାରଣ ଗ୍ରାମାଞ୍ଚଳ ସ୍କୁଲ୍ରେ ପାଠ ପଢ଼ିବା ପାଇଁ ଯେମିତିକି ସହରରେ ପାଠ ପଢ଼ିବା ପାଇଁ ସୁବିଧା ଅଛି ଗ୍ରାମାଞ୍ଚଳରେ ସେମିତି ସୁବିଧା ନାହିଁ ସହରାଞ୍ଚଳରେ ଯେମିତି ପାଠ ପଢ଼ିବା ପାଇଁ ଫ୍ୟାସିଲିଟି ଅଛି ଗ୍ରାମାଞ୍ଚଳରେ ସେତିକି ଫ୍ୟାସିଲିଟି ନାହିଁ ଶିକ୍ଷାର ଅଭାବ କାରଣରୁ ଗ୍ରାମାଞ୍ଚଳର ଲୋକମାନେ ନିଜର ଅଞ୍ଚଳର ପାନୀୟ ଜଳର ସୁବିଧା ପାଇଁ ନଳକୂପଟିଏ ଖୋଳିବା ପାଇଁ ବିଭାଗୀୟ ଅଧିକାରୀ ପାଖକୁ ବାରମ୍ବାର ବାରମ୍ବାର ଗଲେ ବି ବିଭାଗର ଅଧିକାରୀ ଶୁଣନ୍ତି ନାହିଁ ସେଥିପାଇଁ ପୁରୁଣା ଶିକ୍ଷାଦାନ ପଦ୍ଧତି ଭଲ ଥିଲା